ହଁ ଆମର୍ ଇନ ଭଲ୍ ଭଲ୍ ଚଢ଼େଇମାନେ ଅଛନ୍ ବହୁତ ପ୍ରକାର ପକ୍ଷୀ ଚଢ଼େଇମାନେ ଦେଖ୍ବାରେ ମିଲିଛି ଚଣ୍ଟିଆ ବଗ୍ ବଗ୍ ବଗ୍ ଆଉ ମଇନା ରାଜ୍ ମଇନା ମିଟୁ ଆରୁ କାଣା ଆର୍ କୁଆ ଆରୁ ବହୁତ୍ ପ୍ରକାର ଚଢ଼େଇମାନ୍ ଅଛନ୍ ବଣିବଣିଆ ଚଢ଼େଇ ବୋଲେ ମିଟୁଟା ଭଲ୍ ଅଛି କେମିତି ଲାଗି ସେ କଥାବାର୍ତ୍ତା କହି କୁଆ ପାରୁସି ଆରୁ ଗୋଟେ ଘରେଲୁ ମାହୋଲ୍ନୁ ରେହେସି ଆଉ ପରିବାର୍ ସାଙ୍ଗେ ମିଶି ପାରୁସି ବୋଲେ ମିଟୁଟା କି ଭଲ୍ ଲାଗ୍ସି ଆରୁ ଭଲ୍ ପକ୍ଷୀମାନଙ୍କର ଭିତରେ ମିଟୁଟା ଗୋଟେ ଭଲ୍ ପକ୍ଷୀ ହେ ଭଲ୍ ଚଢ଼େଇଆ